ମୋ ଲାଇଫ୍ରେ ସବୁଠୁ ବଡ଼ ଘଟଣା ମୋ ଛୋଟ ବେଳେ ଆମ ମୁଁ ମୋ ମାଆ ମୋ ଭଉଣୀ ଆଉ ମୋ ମାମୁଁ ସାନ ମାମୁଁ ମୋ ଅଜା ଆମେ ପାଞ୍ଚଜଣ ମୋ ମା ଅଜା ଆମୁକୁ ନେଇକି ବା ମୋ ବାପାଙ୍କ ପାଖକୁ ନେଇକି ଆସୁଥୁଲେ ବାପାଙ୍କ ଘରକୁ ଆମେ ମାମୁଁ ଘରକୁ ବୁଲିବାପାଇଁ ଯାଇଥିଲୁ ଛୁଟିରେ ତ ସେଇ ଟାଇମ୍ରେ ଆମ ଗାଁରେ ଗୋଟେ କୃତିମ ବନ୍ୟା ହେଇଥିଲା ବର୍ଷାରେ ସେ ବନ୍ୟାରେ ବସ୍ ଗାଡ଼ି ମଟର ସବୁ କିଛି ବନ୍ଦ ଥିଲା କଣ ହେଲା କି ଆମକୁ ଡଙ୍ଗାରେ ଆସିବା ପାଇଁ ପଡ଼ିଲା ଡ଼ଙ୍ଗାରେ ଆମେ ଆସୁ ଆସୁ ହଠାତ୍ ମଝି ରାସ୍ତାରେ ଡଙ୍ଗାଟା ଓଲଟି ପଡ଼ିଲା ଓଲଟି ପଡ଼ିଲା ଯୋଉ ଆମର ଛୋଟ ଭୋଉଣୀ ମୋ ଭୋଉଣୀ ବହୁତ ଛୋଟ ଥିଲା ମୁଁ ବି ବହୁତ ଛୋଟ ଥିଲି ସେତେବେଳେ ତ ଆମେ ପହଁରା ବି ଆସେନି ମାଆ ମାମୁଁ ଏମାନେ ତ ବାହାରି ପଳି ଆସିଲେ କିନ୍ତୁ ଆମେ ଦୁଇଜଣ ବୁଡ଼ି ଗଲୁଣି ସେତବେଳକୁ ଅଧା ତ ବହୁତ ଡରି ଯାଇଥିଲି ଠାକୁରଙ୍କୁ ଖାଲି ଡ଼ାକୁଥୁଲି ମୁଁ ଯେହେତୁ କ୍ରୀଷ୍ଣଙ୍କୁ ମାନେ କ୍ରୀଷ୍ଣଙ୍କୁ ଖାଲି ଡ଼ାକୁଛି ଭଉଣୀକି ଟାଣି ରଖିଛି ଉପରକୁ ମୋ ପିଠି ଉପରେକି ବସେଇ ଦେଇଛି କିନ୍ତୁ ଭାଗ୍ୟ ଭଲ କିଛି ଲୋକ ଆସିକି ଆମକୁ ବହୁତ ସାହାର୍ଯ୍ୟ କରିଛନ୍ତି ଆମକୁ ସେ ପା ବୁଡ଼ିବାରୁ ଉଦ୍ଧାର କଲେ ଆମକୁ ପାଣିରୁ ଆଉ ସେଇଟା ମୋ ଲାଇଫ୍ରେ ମୁଁ କେବେ ଭୁଲି ପାରିବିନି ଆମେ ବହୁତ ଡରୁଥିଲୁ ଥରୁଥିଲୁ ଆମ ଡ୍ରେସ୍ ପତ୍ର କିଛି ନଥିଲା ପାଖରେ ଓଦା ସବୁ ହେଇ ଯାଇଥିଲା ତ ଜୀବନ ବିକଳରେ ଖାଲି ଠା ଭଉଣୀ କାନ୍ଦୁଥିଲା ଆମେ ଡ଼ରିକି ଯାହା ହଉ ସେ ଲୋକମାନଙ୍କ ସାହାର୍ଯ୍ୟରେ ସେ ଲୋକମାନଙ୍କ ସାହାର୍ଯ୍ୟରେ ଆମେ କୂଳକୁ ଆଣିକି ସେମାନେ ଆମକୁ ରଖିଲେ ତ ଗୋଟେ ନୂଆଁ ଜୀବନ ଆମେ ପାଇଲେ ସେଦିନ ସେ ଦିନକୁ ମୁଁ କେବେ ଭୁଲି ପାରିବିନି ମୋ ଲାଇଫ୍ର ସବୁଠୁ ବଡ଼ ଦୁଃସାହସିକ ଦିନ ନିଜର ଦମ୍ଭ ରଖିକି ମୋ ଭୋଉଣୀକୁ ବି ମୁଁ ସଦ୍ ସାହସ ଦେଇକି ମୁଁ ପୁଣି ନୂଆଁ ଜୀବନ ପାଇପାରିଲି ସେଇ ଦିନଟାକୁ ମୁଁ କେବେ ଭୁଲି ପାରିବିନି